ଭାରତୀୟ ଶିକ୍ଷା ବ୍ୟବସ୍ଥା ବ୍ୟବସ୍ଥାରେ ଅନେକ ଅସୁବିଧା ଦେଖାଯାଉଛି ଏହା ଭାରତର ଶିକ୍ଷା ବ୍ୟବସ୍ଥା ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛି ଯେମିତିକି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଉପଯୁକ୍ତ ଚାକିରି ବ୍ୟବସ୍ଥା ନାହିଁ ଏବଂ ଶିକ୍ଷକ ନିଯୁକ୍ତି କରାଯାଉନାହିଁ ଭାରତରେ ହେତୁ ଯେଉଁମାନେ ଯୋଗ୍ୟ ଏବଂ ଶିକ୍ଷିତ ସେମାନେ ଶିକ୍ଷକ ଶିକ୍ଷକଭାବରେ ନିଯୁକ୍ତି ହେଉନାହାନ୍ତି ଦ୍ୱାରା ଜଣେ ଭିନ୍ନକ୍ଷମ ଯିଏକି ଶିକ୍ଷକ ହେବା ପାଇଁ ଯୋଗ୍ୟ ନୁହେଁ ସେ ଶିକ୍ଷକ ରୂପେ ନିଯୁକ୍ତି ପାଉଛି ଚାକିରିରେ ନିଯୁକ୍ତି ଦିଆଯାଉଛି ଯାହାଫଳରେ କି ଜଣେ ଭିନ୍ନକ୍ଷମ ସଠିକ ଭାବରେ ଶିକ୍ଷା ଦେଇପାରୁନାହାଁନ୍ତି ପାରୁନାହାନ୍ତି ଆମର ଆଜିର ଶିଶୁ ହେଉଛି ଆସନ୍ତାକାଲିର ନାଗରିକ ଆମ ଶିଶୁମାନେ ହିଁ ଆମ ଦେଶର ଭବିଷ୍ୟତ ଆମ ଦେଶକୁ ସୁଦୃଢ଼ କରିବେ ଏବଂ ବିକଶିତ କରିବେ କିନ୍ତୁ ସେ ଉଚ୍ଚ ଶିକ୍ଷା ଜଣେ ଶିଶୁ ଉଚ୍ଚ ଶିକ୍ଷା ନ ପାଇଲେ ସେ କେମିତି ବା ଆମ ଦେଶର ବିକାଶ କରିବ କିନ୍ତୁ ଆଜିର ଭାରତରେ ଏଇ ବ୍ୟବସ୍ଥା ଯୋଗୁଁ ଶିକ୍ଷିତ ଶିକ୍ଷକ ନିଯୁକ୍ତି ହୋଇପାରୁନାହାନ୍ତି ଯାହାଫଳରେ କି ଛୁଆମାନେ ଉଚ୍ଚ ଶିକ୍ଷା ପାଇ ପାରୁନାହାନ୍ତି ଏବଂ ଦେଶର ବିକାଶ ହୋଇପାରୁନାହିଁ ଶିକ୍ଷକ ନିଜେ ଶିକ୍ଷିତ ଏବଂ ଯୋଗ୍ୟ ହୋଇଥିଲେ ସିନା ଜଣେ ଶିଶୁକୁ ଉଚ୍ଚ ଶିକ୍ଷା ଦେବ ଏବଂ ସଠିକ ମାର୍ଗ ଦର୍ଶନ କରିବ କିନ୍ତୁ ଶିକ୍ଷକ ତ ଅଶିକ୍ଷିତ ଥିବ ଦ୍ୱାରା ଚାକିରି ପାଇଥିବ ସିଏ କେମିତି ଗୋଟେ ଶିଶୁର ଭବିଷ୍ୟତକୁ ଗଢ଼ିବ ଏଥିରେ ଅନେକ ଶିଶୁଙ୍କର ଭବିଷ୍ୟତ ନଷ୍ଟ ହେବା ସହ ଆମ ଦେଶର ବିକାଶରେ ମଧ୍ୟ ବାଧା ସୃଷ୍ଟି ହେଉଛି ଆମ ଦେଶରେ ମାଗଣା ଖାଇବା ବ୍ୟବସ୍ଥା ମାଗଣା ଖାଇବା ପୋଷାକ ଏବଂ ବହିପତ୍ର ବ୍ୟବସ୍ଥା କରାଯାଏ ଏବଂ ଛଅରୁ ଚଉଦ ବର୍ଷରୁ ସ୍ୱରୂପ ବାଧ୍ୟତାମୂଳକ ଶିକ୍ଷା ଦିଆଯାଉଛି ହେଲେ ମଧ୍ୟ ସମସ୍ତ ପିଲା ବିଦ୍ୟାଳୟ ଯାଉନାହାନ୍ତି ଅନେକ ପିଲା ଆଜି ମଧ୍ୟ କୌଣସି ହୋଟେଲ କିମ୍ବା ଦିନମଜୁରିଆ କାର୍ଯ୍ୟ କରୁଛନ୍ତି କାରଣ ଖାଲି ନିୟମ ତିଆରି କରିଦେଲେ ହେବ ନାହିଁ ତାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ଯାହାକି ଆଜି ପର୍ଯ୍ୟନ୍ତ ମଧ୍ୟ କେତେକ ଗ୍ରାମରେ କାର୍ଯ୍ୟକାରୀ ହୋଇପାରି ନାହିଁ ଏଥିପାଇଁ ସମସ୍ତଙ୍କୁ ସଚେତନ ଓ ସଜାଗ ରହିବାକୁ ପଡ଼ିବ ସମସ୍ତଙ୍କୁ ବୁଝେଇବାକୁ ପଡ଼ିବ ଯେ ସମସ୍ତେ ଶିକ୍ଷିତ ହେବା ନିହାତି ଆବଶ୍ୟକ